ହଁ ଅଛି ଆପଣ କିଏ କହୁଥିଲେ ହଁ ରେ ହଉ ହଁ କୁହନ୍ତୁ କ'ଣ କ'ଣ ଦରକାର

ହଁ ଆଉ କ'ଣ କ'ଣ ଦରକାର ହଁ ତା'ପରେ କୁହନ୍ତୁ ହଁ କରିଦଉଛି କୁହନ୍ତୁ ହଁ ସବୁ ଅଛି ଆପଣ ମୋ ପାଖରେ ସବୁ ଅଛି ଆପଣଙ୍କୁ କ'ଣ କ'ଣ ଦରକାର କୁହନ୍ତୁ ମୁଁ ଲିଷ୍ଟ କରିଦଉଛି ହଁ ଆଉ ଥରେ କୁହନ୍ତୁ ମୁଁ ଲିଷ୍ଟ୍ କରିଦଉଛି କ'ଣ କ'ଣ ଦରକାର ଆଉ ଥରେ କୁହନ୍ତୁ ମୁଁ ଲିଷ୍ଟ୍ କରିଦଉଛି ହଁ ଆଉ

ହୁଁମ ଆଉ ହୁଁମ ଆଉ ଆପଣ ସବୁ ଶହେ ଶହେ ପିସ୍ ନେବେ ତ ଆପଣ ଯଦି ଶହେ ଦେଢ଼ଶହ ପିସ୍ ନେବେ ବଲେ ପାଇକିରି ହିସାବରେ ରେଟ୍ କମ୍ ପଡ଼ିବ ଏଇଟା କି ମୁଁ ତ ଆପଣଙ୍କୁ ପାଇକିରି ହିସାବରେ ଦେଲି ସେଇଟା ହେଉଛି ଆପଣଙ୍କର ଗୋଟେ ଗୋଟେ ପିସ୍ ପଡ଼ିବ ଶହେ ଟଙ୍କା ଲେଖା ବ୍ଲାକ୍ ବୁଲ୍ ନେଲେ ଆଉ ଯଦି ଶହେ ଦୁଇଶହ ପିସ୍ ନେବେ ବୋଲେ ଅଶୀଏ ଟଙ୍କା ଲେଖା ପଡ଼ିବ ଆଉ ଆପଣ ନେଇ ଯିବେ ନାଁ ମୁଁ ପଠାଇ ଦେବି ମୁଁ ନେଇକି ଆସିବି ବୋଲେ ଗାଡି଼ ଭଡ଼ା ଏକ୍ସଟ୍ରା ଚାର୍ଜ ଲେବର୍ ପଇସା ଏକ୍ସଟ୍ରା ଚାର୍ଜ ଦେବାର ଅଛି

ଏଡ଼ଭାନ୍ସ ଦରକାରଆକା ଆପଣ ଆପଣ ଯାହା କହିଲେ ସେଇଟା ହେଲା ଦଶ ପନ୍ଦର ହଜାର ଟଙ୍କା ସମାନ୍ ହେଲେ ଆପଣ ଦେବେ ପନ୍ଦର କୋଡ଼ିଏ ହେଲେ ଆପଣ ଗୋଟେ ପାଞ୍ଚ ଦଶ ହଜାର ପଠାଇବେ ମୋର କ'ଣ କ'ଣ ଦରକାର ନାଁ କ'ଣ କହିଲେ ହଁ ତୁମର ତ ଏବେ ଦରକାରଆକା କୁହନ୍ତୁ କେଉଁ କେଉଁ ନେଇଯିବି କ'ଣ ଦରକାର କୁହନ୍ତୁ ଠିକ୍ ଅଛି ଠିକ୍ ଅଛି ହେଲେ ପିଲା ପଠାଇ ଦେବି ଆନ୍ଲୋଡ଼୍ ଅନ୍ଲୋଡ଼୍ କରିବା ପାଇଁ ପିଲାମାନଙ୍କ ହାତରେ ପଇସା ଦେଇଦେବ ଆଉ ତୁମର ହଁ ଆଉ ଯାହା ବାକି ଥିବ ପିଲାଙ୍କ ହାତରେ ପଠାଇ ଦେବ ହଉ ଠିକ୍ ଅଛି ରଖନ୍ତୁ ପଠାଇ ଦେବି ଆପଣଙ୍କ ହଉ